ହ୍ୟାଲୋ ହଁ ଆଜ୍ଞା କେମିତି କ'ଣ ଅଛ କେମତି କ'ଣ ତୁମେ ଅଛ

ଆଉ ସଫା କାମ କେମିତି କ'ଣ କରିବା ଆମକୁ ତ କହିଛନ୍ତି ଦଶ ଦିନ ଭିତରେ ସଫା କରିବା ପାଇଁ ଆମେ ତାକୁ କେମିତି କ'ଣ କେଉଁ ଉପାୟରେ କରିପାରିବା ଆମକୁ ତ ସେଇଠି ଦଶ ବାର ଜଣ ଲୋକ ବି ଦରକାର

ତା'ପରେ ଆମେ ବ୍ଲିଚିଂ ପାଉଡ଼ର୍ ପକାଇବା ତାକୁ ଝାଡ଼ୁ କରିବା ଆଉ ଲୋକମାନଙ୍କୁ ବୁଝାଇବା କି ଆଉ ତା'ପରେ ତା ପାଇଁ କିଛି ଖର୍ଚ୍ଚ ହଁ ଜାଣିଛି କିନ୍ତୁ ଆମେ ଏତେ ପରିଶ୍ରମ ଯେତେବେଳେ କରିବା ତା ପାଇଁ ବି କିଛି ଖର୍ଚ୍ଚ ଦରକାର ତ ଲୋକ ମଧ୍ୟ ଦରକାର ଖର୍ଚ୍ଚ ବି ଦରକାର ଟିକିଏ ବିଡ଼ିଓଙ୍କ ସହିତ କଥା କରିବା ସେ ଆମକୁ କ'ଣ ଉପଦେଶ ଦେଉଛନ୍ତି ସେହି ଅନୁସାରେ ଆମେ ଯିବା ଆଉ ହଁ ବ୍ଲିଚିଂ ପକାଇବା ଝାଡ଼ୁ କରିବା ସବୁ ଧୀରେ ଧୀରେ କରିବା ଆଉ ମଧ୍ୟ ଯଉଁ ଅପରିଷ୍କାର ଲୋକମାନେ କରୁଛନ୍ତି ତାଙ୍କୁ ମଧ୍ୟ ଆମେ କିଛି ସଚେତନ କରିବା କାରଣ ଆମକୁ କମ୍ ସମୟ ନେବାକୁ ପଡ଼ିବନା ସେ କେମିତି ଅପରିଷ୍କାର କରିବେନି କ'ଣ କହିଲ

ଡ୍ରେନ୍ରେ ଆମେ ସ୍ପ୍ରେ ମାରିବା ତା'ପରେ ଆମେ ଦେଖିବା ତା ବ୍ୟବସ୍ଥା କରିବା ଆଉ ଲୋକମାନଙ୍କୁ ମଧ୍ୟ କହିବା ଯେଉଁ ଘରଲୋକ ଅଳିଆ ଆବର୍ଜନା ପକାଇଦେଉଛନ୍ତି ଆମେ କି ମାନେ ଭଉଣୀମାନେ କି ମାନେ ଭାଇମାନେ ଅଳ୍ପ ଦିନ ଭିତରେ ସଫା କରିବାର ଅଛି ଆପଣ ଟିକିଏ ତାକୁ ଅପରିଷ୍କାର କରନ୍ତୁନି ଆମ କାମଟା ଆମେ କେମିତି ଶୀଘ୍ର ସାରିଦେବୁ ହଁ ଆଜିକାଲି ତ ଲୋକମାନେ ଆଉ ମୂର୍ଖ ନାହାନ୍ତି ସମସ୍ତେ ସଚେତନ ହେଲେଣି ଆମେ ବି ତାଙ୍କୁ କିଛି କିଛି ଉପଦେଶ ଦେଇକି କିଛି କହିକି ଆମେ ତାଙ୍କୁ ସଚେତନ କରିପାରିବା ତାକୁ ଆମେ କଣ୍ଟ୍ରୋଲ୍ କରିବା ଲୋକମାନଙ୍କୁ ବୁଝାଇବା କି ଦେଖ ଆମେ ଅପରିଷ୍କାର କରିବା ଦ୍ୱାରା ଆମର ବି ଉପକାର ଅପକାର ହେଉଛି ମାନେ ମାଛି ମଶା ହେଉଛନ୍ତି ଆମ ଖାଦ୍ୟରେ ବସୁଛନ୍ତି ଆମର ଜିନିଷ ନଷ୍ଟ ହେଉଛି ଆମେ ମଧ୍ୟ ରୋଗାଗ୍ରସ୍ତ ହେଉଛେ ସେମାନେ ବି ଆଜିକାଲି ଲୋକ ମୂର୍ଖ ନାହାନ୍ତି ସେମାନେ ବୁଝିପାରିବେ ସେମାନେ ବି ମଧ୍ୟ ଆମକୁ ସାହାଯ୍ୟ କରିପାରିବେ ଆମେ କାମ କମ୍ ଦିନ ଭିତରେ ସାରିପାରିବା ତୁମେ କେତେ ଜଣ ସେ ପାଖରୁ ଆସିବ ହଉ ତୁମେ ଚାରି ପାଞ୍ଚ ଜଣ ଆସ ଆମେ ମୁଁ ମଧ୍ୟ ଯାଉଛି ଆମେ ସମସ୍ତଙ୍କ ଭିତରେ କିଛି କଥାବାର୍ତ୍ତା ହେବା ଆମେ କେମିତି କଲେ କାମଟା ସହଜ ହୋଇପାରିବ ହଁ ଆମେ ବି କାଲି ଆମେ କଥା ହୋଇକି କିଏ ଝାଡ଼ୁ ମାରିବ କିଏ ବ୍ଲିଚିଂ ପକାଇବ କିଏ ଲୋକମାନଙ୍କୁ ବୁଝାଇବ ଆମେ ସମସ୍ତେ ଗୋଟେ ଗୋଟେ ଦାୟିତ୍ଵ ନେଇଗଲେ ଆମ କାମ ଖୁବ୍ ସହଜରେ ହୋଇଯିବ ଆମେ ମଧ୍ୟ କମ୍ ସମୟ ଭିତରେ କରିପାରିବା ହଉ ଠିକ୍ ଅଛି